ଭାରତୀୟ ଗଣମାଧ୍ୟମ ବିଷୟରେ କହିବାକୁ ଗଲେ ଆମର ଭାରତୀୟ ଗଣମାଧ୍ୟମ ହେଉଛି ଚତୁର୍ଥ ସ୍ତମ୍ଭ ଯିଏକି ଏକ ନୂତନ ଭାରତୀୟ ଏବଂ ସମୃଦ୍ଧ ଭାରତୀୟ ଗଢ଼ିବାରେ ତା'ର ପ୍ରତିଯୋଗିତା ନିଖୁଣ ଭାବରେ ପ୍ରତିଗଣିତ ହୋଇଥାଏ ତେଣୁ ଆଜିକାଲି ଯେଉଁ ପ୍ରକାର ତଥ୍ୟ ଦେଖାଯାଇଥାଏ ତାହା ସମାଜ ଉପରେ କୁ କୁପ୍ରଭାବ ପକାଇଥାଏ ଯେପରି କି ଆମର ଛୋଟ ବାଲ୍ୟ ବିବାହ ହେଉ କି ଅପରାଧ ଗୁଡ଼ିକ ନିଖୁଣ ସଠିକ ଭାବରେ ନ ଦେଖାଇବା ଦ୍ଵାରା ଲୋକଙ୍କ ମଧ୍ୟରେ ମଧ୍ୟ ସେ ପ୍ରସଙ୍ଗ ଗୁଡ଼ିକ ଅଧିକ ମାତ୍ରାରେ ଦେଖାଯାଉଥାଏ ଏବଂ ନ୍ୟୁଜ ଚ୍ୟାନେଲ ବିଷୟରେ କହିବାକୁ ଗଲେ ଯେମିତିକି ଓଡ଼ିଆ ଭାବରେ ଓଟିଭି ଇଟିଭି ଏବଂ ହିନ୍ଦୀ ଚ୍ୟାନେଲ ବିଷୟରେ କହିବାକୁ ଗଲେ ଆଜତକ୍ ଜି ନ୍ୟୁଜ ସିଏନବିସି ମୁଁ ସେହି ନ୍ୟୁଜ ଗୁଡ଼ିକ ଦେଖିଥାଏ ପ୍ରାୟ ସମୟ କିନ୍ତୁ ମୁଁ ଅନୁରୋଧ କରିବି ଯେ ସେ ନ୍ୟୁଜ ଚ୍ୟାନେଲ ଗୁଡ଼ିକ ସଠିକ୍ ଭାବରେ ତଥ୍ୟ ଦେଖାଇବା ପାଇଁ